ମୋର ବ୍ୟକ୍ତିଗତ ଲକ୍ଷ୍ୟ ହେଉଛି ସମାଜ ସେବା ସେଥିପାଇଁ ମୋ' ସ୍ୱାମୀ ଦିବାରାତ୍ରି ଦୁଇଟି ଆଶ୍ରମ ଚଳାଉଛନ୍ତି ଯେଉଁଥିରେ ବୃଦ୍ଧ ଆଉ ବୃଦ୍ଧାମାନଙ୍କର ଏବଂ ସ୍ୱାମୀ ପରିୟତ୍ୟକ୍ତ କିମ୍ବା ସମାଜରେ ଅବହେଳିତ ବ୍ୟକ୍ତିମାନଙ୍କର ସେବା କରାଯାଏ ସେଥିପ୍ରତି ମୁଁ ଅଭିପ୍ରେତ ହୋଇ ପ୍ରାୟତଃ ଆଶ୍ରମକୁ ଯାଏ ଯାହା ଦ୍ୱାରା ଏହି କାର୍ଯ୍ୟ କରିବା ଦ୍ୱାରା ମୋତେ ମାନସିକ ଶାନ୍ତି ମିଳେ ଏବଂ ଏହି କାର୍ଯ୍ୟ ମୁଁ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ କରିବି ବୋଲି ଆଶା ପୋଷଣ କରୁଛି ଏବଂ ଏହିଗୁଡ଼ିକୁ ହାସଲ କରିବାକୁ ମୋତେ ମୋର ପରିବାର ପରିବେଶ ଇତ୍ୟାଦି ଅଭିପ୍ରେରଣା ଦିଏ ଯେଉଁମାନଙ୍କୁ କି ମୁଁ ଏଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଆଗକୁ ଆହୁରି କିଛି ଅଧିକ କରିପାରିବି ଏହି ସଂସ୍ଥା ପାଇଁ ବୋଲି ଆଶା ପୋଷଣ କରି ରହୁଛି